ବାର ଜାନୁଆରୀ ଦୁଇହଜାର ଦଶ ଚବିଶ ଫେବୃଆରୀ ଦୁଇହଜାର ଏଗାର ଛବିଶ ମାର୍ଚ୍ଚ ଦୁଇହଜାର ବାର ତେଇଶି ଅଗଷ୍ଟ ଦୁଇହଜାର ତେର ପଚିଶ ଅଗଷ୍ଟ ଦୁଇହଜାର ଚବିଶ